ମୁଁ ଗତକାଲି ମାଲକାନଗିରି ଯାଇ ଗୋଟେ ବ୍ଲାକ୍ ପ୍ଲେନ୍ ପ୍ୟାଣ୍ଟ୍ଟେ କିଣିଥିଲି ତା'ର ରେଟ୍ ହେଉଛି ପନ୍ଦରଶହ ଟଙ୍କା ମାତ୍ର ସେ ଦୋକାନରୁୁ କିଣିବା ବେଲେ ମୋତେ ଶହେ ଟଙ୍କା ଡିସ୍କାଉଣ୍ଟ କରୁଥିଲେ ଡିସ୍କାଉଣ୍ଟ କରିଥିଲେ ସେ ପ୍ୟାଣ୍ଟ୍ ପିନ୍ଧେଇବାକୁ ଏତେ ଭଲ ଏତେ ଭଲ ପିନ୍ଧିବାକୁ ମୋତେ ଭାରି ଭଲ ଲାଗେ ଆଉ ତାର କଲର୍ ଯେତେ ଧୋଇଲେ ମଧ୍ୟ କଲର୍ଟା ଛାଡ଼ୁନି ମୁଁ ସେ ପ୍ୟାଣ୍ଟ୍ଟା ପିନ୍ଧିଗଲେ ସମସ୍ତେ କହୁଛନ୍ତି କେଉଁଠୁ ରୁ କିଣିଲୁ କେଉଁଠୁ ରୁ କିଣିଲୁ ମୁଁ ବି କିଣିନେବି ମୁଁ ସମସ୍ତଙ୍କୁ କହିଦେଉଛି ସେ ଦୋକାନର ଠିକଣା ସବୁ କହିଦେଉଛି ଯିବୁ କିଣିବୁ ସେ ପ୍ୟାଣ୍ଟ୍ର କଲର୍ ତା'ର ସିଲାଇ ସବୁ ଭଲ ସିଲାଇ ମଧ୍ୟ ଛିଣ୍ଡୁନି ଯେତେ ଟାଣିଲେ ଯେତେ କିଛି କଲେ ସିଲାଇଟା ଛାଡ଼ୁନି ଆଉ ସେ ପ୍ୟାଣ୍ଟ୍ର ପୁରା ସ୍ଲିମ୍ ପ୍ୟାଣ୍ଟ୍ ପ୍ଲେନ୍ ପ୍ୟାଣ୍ଟ୍ଟେ କିଛି ଅସୁବିଧା ନାହିଁ ତା'ର ମୁଁ ସିଲେଇ ଟିଲେ ସବୁଥିରେ ଟାଣିକି ଦେଖିଲି ହେଲେ ମଧ୍ୟ ସେ ପ୍ୟାଣ୍ଟ୍ର କିଛି ହଉନି ପ୍ୟାଣ୍ଟ୍ଟା ଭାରି ଭଲ ମୋତେ ବହୁତ ଆରାମ ଲାଗେ ମୁଁ ଫାଷ୍ଟରେ ଭାବିଥିଲି ଭଲ ହେଇଥିବ ହେଲେ ପିନ୍ଧିବାକୁ ଭଲ ଲାଗୁଛି ତା'ର କଲର୍ ତା'ର ଡିଜାଇନ୍ ସବୁ ଭଲ ଏ ପ୍ୟାଣ୍ଟ୍ର ସମସ୍ତେ ତାରିଫ କରୁଛନ୍ତି ଖାଲି କହୁଛନ୍ତି କେଉଁଠୁ ରୁ କିଣିଲୁ ମୁଁ ସମସ୍ତଙ୍କୁ ସେ ପ୍ୟାଣ୍ଟ୍ ଦୋକାନର ଠିକଣା ଦେଇଦେଲି ସମସ୍ତେ ଯାଇକି ସେ ପ୍ୟାଣ୍ଟ୍ କିଣିବେ